ହଁ ସତ୍ୟଜିତ ମୋବାଇଲ୍ ଷ୍ଟୋରରୁ କହୁଥିଲେ କି ଭାଇ ମୁଁ ଯେଉଁ କାଲି ଆସିନଥିଲି ଫୋନ୍ଟା ଦେଖିବା ପାଇଁ ଏଇ ଯୋଉ ରେଡ଼ମି ନୋଟ୍ ନାଇନ୍ ପ୍ରୋଟା ହଁ ମୁଁ ଦେଖିକିଯାଇଥିଲେ ତାପରେ ମୋ ଭାଇ କହିଲା ଯେ ତାର ସେଇଟା ଟିକିଏ ବହୁତ ରେଟ୍ ହେଇଯାଉଛି ତ ଆପଣଙ୍କ ପାଖରେ ରେଡ଼ମିର ଆଉ କେଉଁ କେଉଁ ଫୋନ୍ ଆଭେଲେବୁଲ ହେଇପାରିବ ଭାଇ ଯେଉଁଗୁଡ଼ାକ କି ଟିକିଏ ଦଶରୁ କମ୍ ଭିତରେ ପଡ଼ିବ ସି ଥ୍ରୀଟା ଏବେ କେତେ ଅଛି ତାର ପ୍ରାଇସ୍ଟା

ଆଚ୍ଛା ଆଚ୍ଛା ଯେ ଆପଣ ସି ଥ୍ରୀଟା କହିଲେ ଆଠ ହଜାର ସେଇଟା ମୁଁ ଦେଖିଥିଲି ଅନଲାଇନ୍ରେ ସାତ ହଜାର ଏମିତି ପଡ଼ୁଥିଲା ତ ଆପଣ ଟିକିଏ ବହୁତ କହିଦେଉଛନ୍ତି କିଛି କମାଇ ପାରିବେ କି ହଁ ହଁ ନାହିଁ ଆଉ କ'ଣ କ'ଣ ଅଛି କହୁନାହାନ୍ତି ସେଇ ଦଶ ହଜାର ଭିତରେ ଭଲ ଭଲ ଅଫର୍ କ'ଣ ଅଛି ଯଦି ମାନେ ଆକ୍ଚ୍ୟୁଆଲି ମୋତେ ଗୋଟେ କମ୍ ପ୍ରାଇସ୍ରେ ମାନେ ଦଶରୁ କମ୍ ଗୋଟେ ଭଲ ଫୋନ୍ ଧରିବି ଯେହେତୁ ମୋର ଗୋଟେ କାମଟେ ଅଛି ଫୋନ୍ରେ ହିଁ ବହୁତ କାମ ରହିବ ତ ସେଇଥିପାଇଁ ମାନେ କ୍ୟାମେରା ଫ୍ୟାମେରା ମୋତେ ଏତେ କିଛି ଇଏ ଦରକାର ନାହିଁ ଫିର୍ ଭି ମାନେ ଫଟୋ ଫଟୋ ଟିକିଏ କାଢ଼ିବା ପାଇଁ ମାନେ ଡକ୍ୟୁମେଣ୍ଟ ଇଏ ଫାଇଲ୍ଟା କରିବା ପାଇଁ ଆଉ ମାନେ ପ୍ରୋସେସିଂ ଭଲ ସ୍ପିଡ଼ ରହୁଥିବ ତ ଫୋନ୍ରେ କାମ ହେବ ସେଥିପାଇଁ ମୋତେ ଟିକିଏ ଦଶ ହଜାର ଭିତରେ ଗୋଟେ କ୍ୱାଲିଟି ଫୋନ୍ଟେ ଦରକାର ଥିଲା ତ ଆପଣଙ୍କ ମତରେ କିଛି ରେଡ଼ମିକୁ ଛାଡ଼ି ଦେଇକି କିଛି ଦଶ ହଜାର ଫୋନ୍ ମାନେ ଭଲ ଫୋନ୍ ଅଛି କି ହଁ ହଁ ଭାଇ ମୁଁ ଶୁଣିଥିଲି ଏ ଦଶ ହଜାର ବାଲା ଯେଉଁ ରିଏଲମି ଦଶ ହଜାର ନେଇକି ଯେଉଁ ନବେ ନା ଶହେ ଏମିତି କ'ଣ ପଡ଼ୁଛି ସେଇଟା କ'ଣ ପୁଣି ଫାଟି ଯାଉଛି ମୋ ସାଙ୍ଗର ଗୋଟେ ଫାଟି ଯାଉଥିଲା ବୋଲି କହୁଥିଲା ଗରମ ହେଇକି ଆଚ୍ଛା ତ ମୁଁ ରିଅଲମିର ନେବା ଭଲ ଥିବନା ଭାଇ ଆମ ରେଡ଼ମି ନେଲେ ଭଲଥିବ ଦୁଇଟା ଭିତରେ ଆକ୍ଚ୍ୟୁଆଲି ଭଲ କେଉଁଟା ଆପଣ ଆକ୍ଚ୍ୟୁଆଲି ସେଲିଂ କେଉଁଟା ବହୁତ ହେଉଛି କହିଲେ ଆଚ୍ଛା ଠିକ୍ ଅଛି ଭାଇ ମୁଁ ରିଅଲମିର ହିଁ ଗୋଟେ ନେବି ହେଲେ ଆଉ ଭଲଟା ଭାଇ ଗୋଟେ ରିଅଲମି ଏକ୍ସ ଟୁ ଗୋଟେ ଧରିଛନ୍ତି ତ ସେଇଟା ଟିକିଏ ଭଲ ଅଛି ହେଲେ ସେଇଟା ଟିକିଏ ତାର ପ୍ରାଇସ୍ଟା ବହୁତ ହେଇଯାଉଛି ବଟ୍ ମୋତେ ଦଶ ହଜାର ଭିତରେ ହିଁ ଗୋଟେ ଦରକାର ଭଲ ଫୋନ୍ଟେ

ହଁ ହଁ ଭାଇ ଆପଣଙ୍କର ଇଏମଆଇରେ ହେଉଛି କି ନା ମାନେ ଡାଇରେକ୍ଟ ପେମେଣ୍ଟଟା ଦେବାକୁ ପଡ଼ିବ ଆଚ୍ଛା ଆଚ୍ଛା ମୁଁ ଇଏମଆଇରେ ନେଇଥାନ୍ତି ଭାଇ ମାସକୁ ମାସକୁ ଇଏ କରିଥାନ୍ତି ତ କେତେ ପଡ଼ିବ ତାର ଦଶହ ଜାର ବାଲା ଯଦି ନେବି ମୋର କ୍ରେଡ଼ିଟ୍ କାର୍ଡ଼ ଅଛି ଏସ ବି ଆଇ ମୁଁ ଛଅମାସ ଭିତରେ କମ୍ପ୍ଲିଟ୍ କରିଦେବି ଆଚ୍ଛା ଆଚ୍ଛା ହଉ ତା'ହେଲେ କିଛି ପ୍ରୋବ୍ଲେମ୍ ନାହିଁ ମୁଁ ସନ୍ଧ୍ୟାରେ ହିଁ ଆସିବିନା ଏବେ ତ ଆପଣଙ୍କ ଦୋକାନଟା ଖୋଲାଅଛି ଆଚ୍ଛା ଆଚ୍ଛା ଠିକ୍ ଅଛି ମୁଁ ଆପଣଙ୍କୁ ଏଇ ନମ୍ବରରେ କଲ୍ କରିକି ଆସିବି ସନ୍ଧ୍ୟାବେଳେ ହଉ ରଖିଲି ଭାଇ